ରୋଷେଇ କରିବା ପାଇଁ ହାଣ୍ଡି ବ୍ୟବହାର କରାଯାଏ ସେଥିରେ ଭାତ ରନ୍ଧାଯାଏ କଡ଼େଇ ସେଥିରେ ତରକାରୀ କରାଯାଏ ଭଜା କରାଯାଏ ଆଉ ଘୋଡ଼ଣୀ ଘୋଡ଼ଣୀ ଘୋଡ଼ା ଯାଏ କଡ଼େଇ ଆଉ ଭାତ ବି ଘୋଡ଼ାଯାଏ ଆଉ ଖଡ଼ିକା ଖଡ଼ିକାରେ ଭଜା ଭଜାଯାଏ ତାୱା ବ୍ୟବହାର କରାଯାଏ ସେଠି ରୁଟି କରାଯାଏ ଆଉ ପିଠା କରାଯାଏ ଡଙ୍କି ବ୍ୟବହାର କରାଯାଏ ସେଥିରେ ଡାଲି ବଢ଼ାଯାଏ ତରକାରୀ ବାଢ଼ନ୍ତି ଆଉ ପ୍ରେସରକୁକର ବ୍ୟବହାର କରନ୍ତି ସେଠି ଜଲଦି ଜିନିଷ ଟା ସିଝିବାପାଇଁ ପ୍ରେସର କୁକର ବ୍ୟବହାର କରାଯାଏ